ତ ଆଜିକାଲି ବହୁତ ଟେକ୍ନୋଲୋଜି ବାହାରିଲାଣି ତ ସେଥିରୁ ଆମେ ଜାଣିପାରୁ ଯେ କେଉଁଠି ଏଡ଼ା ଭାଙ୍ଗିଚି କି ଏଡ଼ା ମାଡ଼ ହୋଇଛି କି ସେଟା ମାଡ଼ ହୋଇଛି ଆଜିକାଲି ସ୍କାନର୍ ତ ସବୁ ବୈଜ୍ଞାନିକ ମାଧ୍ୟମ ଯ ବୈଜ୍ଞାନିକ ମାନେ କରିଥିବା ଗୋଟେ ଗୋଟେ ଟେକ୍ନୋଲୋଜି ସହିତ ଆମେ ଜାଣିପାରୁ ତ ଡ଼େଲିଭରି ସମୟରେ ବି ଜାଣିପାରୁ ପିଲାକୁ କ'ଣ ହେଉଛି କ'ଣ ନାହିଁ ତ ଏସବୁ ଜାଣିବା ପାଇଁ ବୈଜ୍ଞାନିକମାନେ ଟେକ୍ନୋଲୋଜିର ତ ଏସବୁ ଜାଣିବା ପାଇଁ ଡ଼କ୍ଟର୍ମାନେ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ତ ଟେକ୍ନୋଲୋଜି ଟେକ୍ନୋଲୋଜି ପାଇଁ ବହୁତ ବି ଆବଶ୍ୟକ ଥାଏ ଟେକ୍ନୋଲୋଜି ତ ଏସବୁ ପାଇଁ ଟେକ୍ନୋଲୋଜି ବି ବହୁତ ଆବଶ୍ୟକ ତ ଆମେ ଜାଣିପାରୁ ତ ଆମେ ଜାଣିପାରୁନା ଏ ଜାଗାରେ ଭାଙ୍ଗିଛି କି ସେ ଜାଗାରେ ଭାଙ୍ଗିଛି ତ ବହୁତ ଆମେ ସୁବିଧାରେ ଜାଣିବା ଜାଣିପାରୁ ତ ଟେକ୍ନୋଲୋଜି ଏଜେନ୍ସି କଲ୍ ସେଣ୍ଟର୍ରେ ସଂଯୋଗ ହେଲ୍ଥ୍ ଲାଇନ୍ ନମ୍ବର୍ରେ କଲ୍ କରିବା ବି ବହୁତ ଆବଶ୍ୟକ ପଡ଼ିଥାଏ

ତ ଟେକ୍ନୋଲୋଜି ହେଉଛି ବହୁତ ଇମ୍ପୋର୍ଟାଣ୍ଟ ତ ଟେକ୍ନୋଲୋଜି ହେବା ଯୋଗୁଁ ବହୁତ ସୁବିଧା ଲାଗେ ତ ଆମେ ଜାଣିପାରୁ ମନର ଡ଼ାଉଟ୍ ସବୁ ଦୂରେଇଯାଏ ତ ସବୁ ଜାଣିଥାଉ ତ ଆମେ ଏସବୁ ଜାଣିବା ପାଇଁ ଟେକ୍ନୋଲୋଜି ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ତ ଜେ ଏସ୍ ଏସ୍ କଲ୍ ସେଣ୍ଟର୍ରେ ସଂଯୋଗ ହେଲ୍ଥ ଲାଇନ୍